ପ୍ରଥମତଃ ଆମେ ଗ୍ରାମରେ ହିଁ ବାସ କରିଥାଉ ଯାହା ଫଳରେ ଆମର କିଛି ବି ଅସୁବିଧା କି ଗଣ୍ଡଗୋଳ ଯାହାବି ହେଲେ ଆମ ଗ୍ରାମର ମୁଖିଆ ଜଣେ ଥାଆନ୍ତି ତାଙ୍କ ପାଖରେ ଆମେ ଯାଇଁକି ସବୁ ଅଭିଯୋଗ କରିଥାଉ ଆଉ ସିଏ ସମସ୍ତଙ୍କୁ ଗୋଟିଏ ଜାଗାରେ ଏକତ୍ରିତ କରି ଆମର ଗୋଟିଏ ସମାଧାନ କରିଥାନ୍ତି ଯାହାଫଳରେ ଆମର ସମାଧାନ ହୋଇଯାଇଥାଏ ଯଦି ସେଠାରେ କିଛି ସମାଧାନ ନ ହୋଇପାରିଲା ତାହେଲେ ଆମେ ଯାଇଁକି ପୋଲିସ୍ ପାଖରେ ପହଞ୍ଚିଥାଉ ପୋଲିସ୍ ଯଦି ତାର କିଛି ସମାଧାନ ନ କରି ପାରନ୍ତି ତାହେଲେ ସିଏ କ ସିଏ ଆମର ପାରସ୍ପରିକ ବୁଝାମଣା ଭିତରେ ଆମେ ନିଜେ ନିଜେ ତାକୁ ସମାଧାନ କରିବାକୁ ଚେଷ୍ଟା କରୁ ଯାହାଫଳରେ ଆମର ସମାଧାନଟି ବହୁତ ଜଲ୍ଦି ହୋଇଯାଇଥାଏ